ଆମେ ବଗିଚା କାମ ବେଳେ ପ୍ରାୟ ଟାଇମ୍ ଶାବଳ ୟୁଜ୍ କରିଥାଉଛୁ ଶାବଳ ଯେହେତୁ ମାଟି ଖୋଳିକି ଗାତ କରିବା ପାଇଁ ୟୁଜ୍ କରିଥାଉଛୁ କୋଡ଼ି ବି କୋଡ଼ିକୁ କିଛି ମାଟି ଖୋଳିକି ନହେଲେ ତ ମାଟିକୁ ନେଇକିରି ଗୋଟେ ଠାଙ୍ଗରେ ଜମା ରଖିବା ପାଇଁ କୋଡ଼ି ବି ୟୁଜ୍ କରିଥାଉଛୁ କୋଦାଳ ବି ୟୁଜ୍ କରିଥାଉଛୁ କୋଦାଳ ଯେହେତୁ ସେଇଟା ଗୋଟେ ଠାଙ୍ଗରେ ମାଟି ଖୋଳି ଅନ୍ୟ ଜାଗାରେ ରଖିବା ପାଇଁ କରିଥାଉଛୁ ଆଉ ଆଉ କତୁୁରୀ ବି ୟୁଜ୍ କରିଥାଉଛୁ କତୁୁରୀ ଯେହେତୁ କାଟିବା ପାଇଁ କାଟିବା ପାଇଁ ୟୁଜ୍ କରିଥାଉଛୁ ଗାମେଲା ମାଟି ଖୋଲିଲା ପରେ ଗାମେଲା ବି ୟୁଜ୍ କରିଥାଉଛୁ ପାଣି ପାଣି ବି ମାଟି ଖୋଲିଲା ପରେ ଯେହେତୁ ଗୋଟେ ଗଛ ଲଗେଇଥିବା ସେଠି ପାଣି ଝର ପାଣିକୁ ନେଇକିରି ଜମା ରଖିବା ପାଇଁ ପାଣି ଜମା କରିକିରି ଗୋଟେ ଗଛ ରଖିବା ପାଇଁ ପାଣି ଝର ବି ୟୁଜ୍ କରିଥାଉଛୁ ଆମେ କଇଁଞ୍ଚି ୟୁଜ୍ କରିଥାଉଛୁ ପ୍ରାୟ କଇଁଞ୍ଚି କାରଣ ଗୋଟେ ଜିନିଷ କାଟାକାଟିର ସୁବିଧା ପାଇଁ କଇଁଞ୍ଚି ବି ୟୁଜ୍ କରିଥାଉଛୁ ଆମେ